ମୋର ପରିଦର୍ଶନ କରିଥିବା ସ୍ଥାନଗୁଡ଼ିକର ନାମ ହେଲା ନବରଙ୍ଗପୁର ଆଣ୍ଡ ଡ଼ିଅର୍ ପାର୍କ ନବରଙ୍ଗପୁରର ଏବଂ ଇନ୍ଦ୍ରାବତୀ ଯାହାକି ଝାରସୁଗଡ଼ା କଲାପ୍ ଡ଼୍ୟାମ୍ ଏମାନଙ୍କର ଯାହାକି ମୁଁ ଏଇ ଜାଗାମାନଙ୍କରେ ଭ୍ରମଣ କରିସାରିଅଛି ସବୁଠାରୁ ପ୍ରିୟ ସ୍ଥାନ ହେଲା ଡ଼ିଅର୍ ପାର୍କ ସେ ସ୍ଥାନରେ ଡ଼ିଅର୍ ପାର୍କ ଯାହାକି ଅତି ସୁନ୍ଦର ଜାଗା ସେ ଜାଗାରେ ହରିଣ ବାଘ ଭାଲୁ ମୟୁର ଅନେକ ପ୍ରକାର ପଶୁ ପକ୍ଷୀ ସେଇ ସେ ପାର୍କରେ କ ରଖାଯାଇଅଛି ଯାହାକି ଅତି ସୁନ୍ଦର ଲାଗେ ମୋର ଗୋଟିଏ ସପ୍ତାହକ ରବିବାର ଦିନ ମୁଁ ପ୍ରତ୍ୟେକ ଦିନ ସେଇ ଜାଗା ମଧ୍ୟରେ ଯାଏ ଏବଂ ପଶୁ ପକ୍ଷୀ ଅନେକ ପ୍ରକାର ପଶୁପକ୍ଷୀକୁ ମୁଁ ଦେଖେ ଏବଂ ସେ ସ୍ଥାନରେ ମୁଁ ଘଣ୍ଟା ଘଣ୍ଟା ମଧ୍ୟ ବୁଲି ମୋ ସାଙ୍ଗମାନେ ସହିତ ମୁଁ ସେଇ ଜାଗା ମଧ୍ୟରେ ଯାଇ ଅନେକ ପ୍ରକାର ଗପୁ ଅନେକ ପ୍ରକାର ଭିଡ଼ିଓ ମଧ୍ୟ ବନେଇଥାଉ ଏବଂ ଅନେକ ପ୍ରକାର ଖାଇବା ତିଆରି କରିକି ସେଇ ଜାଗା ମଧ୍ୟରେ ଯାଇ ପିକନିକ୍ ମଧ୍ୟ ବନାଇଥାଉ ଆମେ ସବୁବେଳେ ସେ ସ୍ଥାନରେ ମୋର ପ୍ରିୟ ସ୍ଥାନ ହେଲା ସେ ଜାଗା ଏବଂ ମୋ ପରିବାର ସହିତ ମଧ୍ୟ ସେ ସ୍ଥାନକୁ ମୁଁ ଯାଇଛିି ମୋ ପରିବାର ମଧ୍ୟ ସେ ସ୍ଥାନକୁ ଅତି ଭଲ ପାଆନ୍ତି ଏବଂ ଯେଉଁ ସମୟରେ ଆମକୁ ଆମ ପରିବାରକୁ ଫ୍ରୀ ସମୟ ମିଳେ ବା ଖାଲି ସମୟ ମିଳେ ଆମେ ସେଇ ସ୍ଥାନକୁ ଯାଇଥାଉ ଏବଂ ଡ଼ିଅର୍ ପାର୍କ ଆମ ଘରରୁ ଅତି ଦୂରରେ ଅଛି ଯାହାକି ପାଖାପାଖି ପଚିଶି କିଲୋମିଟର ହେବ ସେଇ ସ୍ଥାନରେ ଆମେ ଯାଇକି ବସୁ ଏବଂ ଅନେକ ପ୍ରକାର ମୌଜ ମସ୍ତି କରୁ